ନିଶ୍ଚିତ ଭାବେ ଟେକ୍ନୋଲୋଜି ଦ୍ୱାରା ଆମର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରୁଛି କିଭଳିନା ଆମର ଇ ସି ଜି ହଉ ଏମ୍ ଆର୍ ଆଇ ହଉ କିମ୍ବା ସି ଟି ସ୍କାନ୍ ହଉ ଏବଂ ଦ୍ୱିତୀୟରେ ଔଷଧ ଦେଖିବା ନିଶ୍ଚିତ ସେଇ ଟେକ୍ନୋଲୋଜି ପୂର୍ଣ୍ଣ ମାତ୍ରାରେ ଆମକୁ ସହଯୋଗ କରୁଛି